ଆପଣ ନିଜର ଶିକ୍ଷା ଓ କିପରି ଶିକ୍ଷା ଗ୍ରହଣ କରିଥିଲେ ସେସବୁ ବିଷୟରେ ଆମକୁ କିଛି ଜଣାନ୍ତୁ ଆଜ୍ଞା ମୁଁ କହିବି ପ୍ରଥମେ ହେଉଛି ମୋର ପ୍ରଥମରୁ ସପ୍ତମ ଆମ ଗ୍ରାମର କେନ୍ଦୁପଡ଼ା ଉପ୍ରା ବିଦ୍ୟାଳୟ ସ୍କୁଲ୍ ସେଇଟି ମୋର ଜୀବନ ଅତିବାହିତ ହେଇଥିଲା ସପ୍ତମ ପର୍ଯ୍ୟନ୍ତ ଯେଉଁଟାକି ଆମେ ପିଲାମାନେ ସାଙ୍ଗସାଥି ହୋଇକି ଯାଉ ସେଇଠି ଅଧ୍ୟୟନ କରୁ ଶିକ୍ଷକମାନେ ଆମକୁ ଶିକ୍ଷକତା ଦିଅନ୍ତି ଏବଂ ଗୁରୁତ୍ୱପୂର୍ଣ ଭାବରେ ଆମେ ପଢ଼ାପଢ଼ି କରୁ ଆମକୁ ସେମାନେ ତଦାରଖ କରନ୍ତି ସ୍କୁଲ୍ ବାହାରକୁ ଛାଡ଼ିବାକୁ ଦିଅନ୍ତି ନାହିଁ ଆଉ ଆମେ ସାଙ୍ଗସାଥିରେ ବହୁତ ମଉଜମସ୍ତି କରୁ ପୂଜାପାର୍ବଣ କରୁ ବଣଭୋଜି କରୁ ଦୂର୍ ଆମର ଗଣେଶ ପୂଜା କରୁ ସରସ୍ଵତୀ ପୂଜା କରୁ ଏୟା ଭିତରେ ଆମେ ଅତିବାହିତ କରି ଆମ ଜୀବନକୁ ସେଇଠି ସାରିଛୁ ସପ୍ତମ ପର୍ଯ୍ୟନ୍ତ ତାପରେ ସପ୍ତମ ଶ୍ରେଣୀ ସରିଲା ପରେ ଆମ ଗ୍ରାମର କୁରୁନ୍ଦା ପଞ୍ଚାୟତ ଅଛି ସେଇଠି ଆମର ଗୋଟିଏ ହାଇସ୍କୁଲ୍ ଅଛି ସେ ହେଲା ତପୋବନ ହାଇସ୍କୁଲ୍ ସେ ହାଇସ୍କୁଲ୍ ଆମେ ଯେତେବେଳେ ଗଲୁ ସେ ହାଇସ୍କୁଲ୍ ଗୋଟିଏ ନିଆରା ହାଇସ୍କୁଲ୍ ସେଇଠି ଆମର ଠାକୁର ଅନୁକୁଳ ଚନ୍ଦ୍ର ଦୀକ୍ଷାଙ୍କର ଅତିବାହିତ ହୋଇ ତାଙ୍କର ଅନୁସରଣରେ ଆମର ସ୍କୁଲ୍ ସ୍ଥାପିତ ହୋଇଛି ଏବଂ ନିଆରା ପରମ୍ପରା ସମାୟାନୁବର୍ତ୍ତିତା ଏବଂ ଠିକ୍ ସମୟରେ ପହଞ୍ଚିବା ଠିକ୍ ସମୟରେ ପଢ଼ିବା ଏଇଟା ହେଉଛି ଆମର ଗୋଟିଏ ସାରଙ୍କର ଶିକ୍ଷକତା କ୍ରମରେ ରହିଛୁ ଏବଂ ସିଏ ଆମକୁ ସଠିକ ରୂପରେ ଆମକୁ ଅଧ୍ୟୟନ ଆମକୁ କରେଇଛନ୍ତି